ହ୍ୟାଲୋ ଆଜ୍ଞା ଆଜ୍ଞା କୁହନ୍ତୁ କେବେ ଆସିଥିଲେ ନା ମ୍ୟାଡ଼ାମ୍ ସେମିତି ତ ହେବା କଥା ନୁହେଁ ଆମର ଏଠି ପରିଷ୍କାର ହଉ ତା'ହେଲେ ବୁଝିକି ଏଇ ଥର କମ୍ପ୍ଲେନ୍ କରିକି ମୁଁ ଏଇ କଥାକୁ ଏଥର ସଫାସୁତରା ହବ ହଁ ହଁ ଏଥର ସେୟା କରିବୁ ଆଉ ହଁ ହୁଏତ ଆମ ମେଡ଼ିକାଲରେ ସେ ହୁଏତ କେମିତି ହେଲାନି କେଜାଣି ହଉ ଦେଖିବା ବୁଝିବାକୁ ପଡ଼ିବ ଆପଣ କେଉଁ ସାର୍ଙ୍କୁ ଦେଖାଇଥିଲେ କି ମୁଁ ସେଇଦିନ ଛୁଟିରେ ଥିଲି ସେଥିପାଇଁ ଆଉ ହ ଆପଣଙ୍କ ଦେହ ଭଲ ହୋଇଗଲାଣି ନା ଏ ମ୍ୟାଡ଼ାମ୍ ଏଇ ଥରଟା ଭୁଲ୍ ହେଇଗଲା ଆଉ ଭୁଲ୍ ହବନି ଆଉ ଦେଖେ ଚେଷ୍ଟା କରେ ମୁଁ ଭଲ କରିବା ପାଇଁ ଆଉ ଆଉ ଥରେ ଆସନ୍ତୁ ଆପଣଙ୍କର ଘରଟା କେଉଁଠି କି

ହଁ ମୁଁ ସେୟା ଭାବୁଛି କେଉଁଝର ଜିଲ୍ଲା ତ ଏଇଠି ବହୁତ ଦୂର

ହଉ ମ୍ୟାଡ଼ାମ୍ ଆଉ କେବେ ଆସିଲେ ଏଇଭଳିଆ ହବ ନାହିଁ ଆଉ ଆପଣ ଯେତେବେଳେ ଆସିବେ କଲ୍ କରିକି ଆସିବେ ଆଉ